ସରକାରତ୍ମ ହେଉଛି ଗୋଟିଏ କ୍ୟାମେରା କ୍ୟାମେରା ଯାହା ଆମେ ଭିଡ଼ିଓ ସୁଟ୍ କରିଥାଉଁ ଓ ରିଲ୍ସ ମାନ ମଧ୍ୟ ବନେଇଥାଉଁ ଓ ଫଟୋ ମଧ୍ୟ ବି କାଢ଼ି ହେଇଥାଉଁ ଯାହାକି ବିହା ବିହା ଏମିତି ଫଟୋ ସୁଟ୍ରେ ବି ଯାଇଥାଉଁ ଯାହା ଫିଲିମ୍ ସିରିଏଲ ଡ୍ୟାନ୍ସ ଏଇଟା ମଧ୍ୟ କରିଥାଉଁ ଆମେ ସେଲ୍ଫି ମଧ୍ୟ ନେଇଥାଉଁ ସେଲ୍ଫି ନେବା ଆମର ବହୁତ ଭଲ ଲାଗେ ସେଥିପାଇଁ ଆମେ ସେଲ୍ଫି ନେଉ ଆଉ ବିହା ରିବି ମଧ୍ୟ ଯାଇଥାଏ